ଆମ ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା ବିଷୟରେ ମୁଁ କ'ଣ ହିଁ କହିବି ଆମର ସବୁ ଏଠାରେ ଭଲ ଅଛି ପୂର୍ବ ଅପେକ୍ଷା ଏଇଟା ଶସ୍ତା ଅଛି ଆମର ସରକାର ଗଭର୍ନମେଣ୍ଟ ମେଡ଼ିକାଲ କରିଛନ୍ତି ଏବଂ ପ୍ରାଇଭେଟ୍ ଡାକ୍ତରଖାନା ମଧ୍ୟ କରିଛନ୍ତି ଯେଉଁ ଲୋକମାନେ ଟିକେ ପଇସାରେ ଯେଉଁମାନଙ୍କ ପାଖରେ ଟିକେ ଅଛି ସେମାନେ କିଛି ଅସୁବିଧା ନ କରିକି ପ୍ରାଇଭେଟ୍ ହସ୍ପିଟାଲରେ ନିଜ ଚିକିତ୍ସା କରିପାରିବେ ଆଉ ଗରିବ ଲୋକଙ୍କ ମାନଙ୍କ ପାଇଁକି ଆମର ଡାକ୍ତରଖାନା ହେଇଛି ଗଭର୍ନମେଣ୍ଟର ତ ଲୋକମାନେ ବିନା କିଛି ପଇସା ଖର୍ଚ୍ଚରେ ବି କରିପାରିବେ ତାଙ୍କର ଚିକିତ୍ସା କୋଭିଡ଼ ସମୟରେ ଆମର ବହୁତ ସାହାଯ୍ୟ ହୋଇଥିଲା ଗଭର୍ନମେଣ୍ଟଙ୍କ ତରଫରୁ ସେମାନେ ବହୁତ ଲୋକଙ୍କୁ ବିନା ପଇସାରେ ସେବା ଚିକିତ୍ସା କରିଛନ୍ତି ଯୋଉଟାକି ଆମର ଲୋକମାନଙ୍କୁ ସାହାଯ୍ୟ କଲା ଯେହେତୁ କୋଭିଡ଼ ଟାଇମ୍ରେ ସବୁକିଛି ଲକ୍ ଡ଼ାଉନ୍ ହେଇଯାଇଥିଲା ଲୋକମାନଙ୍କ ପାଖରେ ପଇସା ବି ହଉନଥିଲା କି ନିଜର ଚିକିତ୍ସା କରିପାରିବେ କିନ୍ତୁ ଗଭର୍ନମେଣ୍ଟ ଆମର ଏତେ ଭଲ କି ସେ ଗଭର୍ନମେଣ୍ଟ ଯେଉଁ ଡାକ୍ତରଖାନା କରିଥିଲା ଯେହେତୁ ଲୋକମାନେ ଆରାମ ସେ କୋଭିଡ଼ ଯଦି ବି ହେଇଥିଲା ଚିକିତ୍ସା ହେଇପାରୁଥିଲେ ଏବଂ ମାସ୍କ ସାନିଟାଇଜର୍ ମଧ୍ୟ ଆମ ଗଭର୍ନମେଣ୍ଟ ଆମକୁ ଦେଉଥିଲା ସେ ସମସ୍ତଙ୍କ ଠାରୁ ଭଲ କଥା କି ଆମର ଏଇ ଦେଶରେ କି ଲୋକମାନଙ୍କ ପାଇଁ ଗଭର୍ନମେଣ୍ଟ ଡାକ୍ତରଖାନା ଅଛି ଯେଉଁଠିକି ଅନ୍ୟମାନ ଦେଶରେ ଏତେ ସହଜରେ ମିଳେନା ଲୋକମାନେ ବିନା କିଛି ଟଙ୍କାଟା ଖର୍ଚ୍ଚରେ ବି ନିଜର ଚିକିତ୍ସା କରିପାରିବେ ଏବଂ ଆର ଉନ୍ନତି ଆଉ ଟିକେ ହେବା କ'ଣ କି ଲୋକମାନେ ଯେହେତୁ ଗଭର୍ନମେଣ୍ଟ ରହିଯାଉଛି ତ ସବୁ ଲୋକମାନେ ଗଭର୍ନମେଣ୍ଟକୁ ଯିବାକୁ ଚାହୁଁଛନ୍ତି ତ ତା'ପାଇଁ କି ଆମର ଟିକେ ଦେଖାଯାଉ ଯେମିତିକି ବହୁତ ଗହଳି ନ ହଉ ହସ୍ପିଟାଲରେ କାରଣ ଲୋକମାନେ ଯେହେତୁ ଗଭର୍ନମେଣ୍ଟ ରହିଯାଉଛି ତ ଲୋକମାନେ ଟିକେ ବେଶୀ ଗହଳି ହେଇଯାଉଛନ୍ତି ତ ତାକୁ ଟିକେ ରୋକିବାକୁ ଚେଷ୍ଟା କରିବା